ଆମ ଅଞ୍ଚଳ ପୁରୀ ଆମ ଅଞ୍ଚଳର ପାଖାପାଖି ସମୁଦ୍ର କୂଳରେ ବହୁତ ଆଦିବାସୀ ନୋଳିଆ ଜାତିର ଲୋକମାନେ ସେଠି ବସବାସ କରୁଛନ୍ତି ସେମାନଙ୍କର ଶିକ୍ଷା ଆଉ ସ୍ୱାସ୍ଥ୍ୟ ସେବା ଆଉ ଦୈନନ୍ଦିନ କାର୍ଯ୍ୟ ତାଙ୍କର ସବୁ ଆମ ଆପେକ୍ଷା ତାଙ୍କର ବହୁତ ତଳ

କିନ୍ତୁ ସେମାନଙ୍କର ଶିକ୍ଷା ଆଉ ସ୍ୱାସ୍ଥ୍ୟ ତାଙ୍କର ସେତେ ଦାୟିତ୍ୱ ନୁହେଁ ନୋଳିଆ ଶ୍ରେଣୀର ସେମାନେ ଆଦିବାସୀ ଲୋକ ଅଟନ୍ତି ଆଉ